ଭାରତର ଖାଦ୍ୟ ବହୁତ ଭଲ ଏହାକୁ ଖାଇଲେ ଜଣେ ସୁସ୍ଥ ଜୀବନ ଯାପନ ମଧ୍ୟ କରିପାରିବ ଆମର କେତୋଟି ଲୋକପ୍ରିୟ ବ୍ୟଞ୍ଜନ ହେଉଛି ପନିର ଡାଲମା ଖଟା ବିରୀୟାନି କୁକୁଡ଼ା ମାଂସ ତରକାରି ଖାସି ମାଂସ ସନ୍ତୁଳା ଆଳୁ ଚକଟା ବଡ଼ି ଚୁରା ଏବଂ ଏହି ସବୁ ତରକାରି ବ୍ୟଞ୍ଜନ ପ୍ରସ୍ତୁତରେ ଆମର କିଛି ମସଲା ପଡ଼ିଥାଏ ସେସବୁ ଗୁଡ଼ିକ ହେଉଛି କରି ମସଲା ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଗରମ ମସଲା ଫିସ୍ ମସଲା ଧନିଆ ଗୁଣ୍ଡ ଅଦା ରସୁଣ ବଟା ଚିକେନ୍ ମସଲା ପନିର୍ ମସଲା ଇତ୍ୟାଦି